ମୁଁ ପାଠପଢ଼ା ସରିଲା ପରେ ମୁଁ ଏମିତି କି ଘରେ ବସିଗଲି କିଛି ମୋ' ଗୋଟିଏ ମୋତେ କିଛି ମିଳିଲା ନାହିଁ କାମ କରିବା ପାଇଁ ଯେମିତି କି ଫଳରେ ମୁଁ କିଛି କର୍ମ ଖୋଜିବା ପାଇଁ ଚେଷ୍ଟା କରିଥିଲି ଚେଷ୍ଟା କରିବା ଭିତରେ ମୋତେ ହିଁ ମିଳିଥିଲା କିଛି ବାଟ ବାଟ ହିଁ ମୋ'ର ଗୋଟିଏ ଭାଇ ଅଛନ୍ତି ଭାଇ ମୋତେ ଦେଇଥିଲେ ଉପଦେଶ ଉପଦେଶ ଦେଇଥିଲେ ହିଁ ଫଟୋଗ୍ରାଫର କରିବା ପାଇଁ ମୁଁ ଫଟୋଗ୍ରାଫର ନିଜକୁ ଗଢ଼ି ବୋଲି ଥିଲି ଆଉ ନିଜକୁ ଆଗକୁ ମୁଁ ବଢ଼ିଚାଲିଥିଲି ବଢ଼ି ସାରିଲା ପରେ କିଛି ମୁଁ ସବୁକିଛି ଶିଖିଥିଲି ଯାହାଫଳରେ କି ଯେକୌଣସି କାର୍ଯ୍ୟକ୍ରମ ହେଉ ହେଉ ଏମିତି କି ଜିନିଷଟିଏ ହେଉ ମୁଁ ତାକୁ ହିଁ ଯାଇଥିଲି କାମ କରିବା ପାଇଁ ଯେମିତିକି ଗୋଟେ ଜିନିଷର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଗୋଟେ ମୁହୂର୍ତ୍ତ ଜିନିଷଟେ ଦରକାର ଯାହାକି ଫଳରେ ଗୋଟିଏ ଏମିତି କି ଫଟୋଟିଏ ଆମେ ଉଠାଇଥିବୁ ତାଙ୍କ ପୂର୍ବ ପୁରୁଷଠୁ ଧରିକି ଫ୍ୟାମିଲିଠୁ ଧରି ସମସ୍ତେ ତାକୁ ଦେଖିକି ମନେ ପକେଇ ପାରିବେ ଯେ ନା ଏମିତିକା ଗୋଟେ ଜିନିଷ ଆମ ପାଖରେ ଅଛି ଯାହାକି ଫୋଟୋଗ୍ରାଫରଟା ଉଠେଇକି ଆମକୁ ତାକୁ ଦେଇଥିଲା ସେଇ ସୁନ୍ଦରମୟ ସବୁଜ ଜିନିଷଟିକୁ ଆମେ ତାଙ୍କ ପାଖରେ ପହଞ୍ଚାଇଥିଲୁ ଆଉ ସେଇ ମୁହୂର୍ତ୍ତକୁ କ୍ୟାପ୍ଚର୍ କରି ଆମେ ତାଙ୍କ ପାଖରେ ରଖିଥିଲୁ